ଉପଭୋକ୍ତା ମାନେ ସ୍ଥାନୀୟ ସ୍ତରରେ ଉତ୍ପାଦ ଜୈବିକ ଏବଂ ମୁକ୍ତ ବିଶିଷ୍ଟ ପଶୁ ଉତ୍ପାଦନ ଚୟନ କରିବା କ୍ଷୁଦ୍ର ଚାଷୀଙ୍କ ସହାୟତା କରିବା ଇତ୍ୟାଦି ସରକାରୀ ଜୀବନ କେହି ସହାୟତା ମିଳୁଛି ଏଠାରେ ସରକାରୀ ସହାୟତା ବହୁତ ମାତ୍ରା ମିଳୁଛି ସରକାରୀ ତାହା ହେଲା କ୍ଷୁଦ୍ର ଚାଷୀମାନଙ୍କୁ ବିଭିନ୍ନ ଋଣ ଯୋଗାଇ ଦେଇ ତାଙ୍କର ଯୋଗାଇ ଦିଆଯାଉଛି ଯାହାଫଳରେ ସେମାନେ ବିଭିନ୍ନ ପ୍ରକାର ବାଣିଜ୍ୟ ବ୍ୟବସାୟ କରୁଛନ୍ତି କୁକୁଡ଼ା ଚାଷ ମାଛ ଚାଷ ପଶୁପାଳନ ଇତ୍ୟାଦି ସେଥିରୁ କରୁଛନ୍ତି ଆଉ ବହୁତ ଗୁଡ଼ାଏ ଯୋଜନା ସହିତ ସେମାନେ ନିୟୋଜିତ ରହି ଲାଭବାନ ହେଉଛନ୍ତି